ପାରିବାରିକ ରେସିପି କହିଲେ ଆମର୍ ଘରେ ପୁର୍ବପିଢ଼ିରୁ ଚାଲିଆସିଛେ ଯେ ନୂଆଖାଇରେ ଆମେ ସୁଆଁଲି ପିଠା ବନାସୁଁ ଏଥିରେ ତାଲ ଆଣିକରି ସେଥିରୁ ତାଲ ରସ ବାହାର କରିକି ସେଥିରେ ଚୁନା ଗୁଲେଇକରି ପାଗ କରାହେସି ଆର୍ ସେତାକେ ସର୍ଗି ପତ୍ରରେ ଦେଇକରି ପୁଡ଼ାହେସି ଇଟା ଖାଏବାର୍ ଲାଗି ବହୁତ୍ ପସନ୍ଦ୍ ଲାଗ୍ସି ସେଥିଲାଗି ଆମେ ଇଟା ବନେଇକରି ସବ୍କୁ ଚାଖ୍ବାଲାଗି ଦେସୁଁ